ପଶୁମାନେ ହେଲେ କ୍ଷେତ୍କେ ଆମର୍ ଯେନ୍ ଖରାପ୍ କରୁଛନ୍ ଗୁଟେ ହେଲା କୁକୁର୍ ବୁଲା କୁକୁର୍ ଆଉ ଯେନ୍ଟା ଗୁଟେ ଗୁଟେ ଯେନ୍ ଅଛନ୍ ବାନ୍ଦର୍ମାନେ ଯେନ୍ ଅଛନ୍ ବାନ୍ଦର୍ମାନେ ସେମାନେ ବି ଖରାପ୍ କରୁଛନ୍ ସେ ଆମର୍ ଜମିନ୍ ଭିତର୍କେ ପଲେଇ ଯାଉଛନ୍ କୁକୁର୍ମାନେ ଦୌଡ଼ାଦୌଡ଼ି ବୁଲା କୁକୁର୍ମାନେ ଦୌଡ଼ାଦୌଡ଼ି ହେଉଛନ୍ ଇମାନେ ଟିକେ କ୍ଷତି କରୁଛନ୍ ଆମର୍ ଚାଷବାଡ଼ିକେ କ୍ଷେତ୍କେ ଆଉ ହେନ୍ତା ଆର୍ ବି ଅନେକ୍ ଏ ପକ୍ଷୀମାନେ ବି ଅଛନ୍ ସେ ପକ୍ଷୀମାନେ ବି ଖରାପ୍ କରୁଛନ୍ ଇ ପଶୁମାନ୍ଙ୍କର୍ ହିସାବ୍ରେ କ୍ଷେତ୍ ଖଲା ଟିକେ ଖରାପ୍ ହେଇଯାଉଛେ ଗାଈ ଦାମୁର୍ ବି ଢୁକି ଯାଉଛନ୍ ଭିତର୍କେ ଗାଈ ଦାମୁର୍ ଯଦି ଢୁକ୍ଲେ ତ କ୍ଷେତ୍ କିଛି ଧାନ୍ ସବୁ ମାଡ଼ି ନେଉଛନ୍ ଆଉ ସବୁ ଖରାପ୍ ହେଇଯାଉଛେ ଉଠ୍ଲା ଧାନ୍ ତଲେ ପଡ଼ିଯାଉଛେ ଜମିନ୍କେ ଢୁକି ଗଲେ ପୁରା ଖରାପ୍ କରିଦେଉଛନ୍ ଆଉ ସବୁ ପଶୁମାନଙ୍କର୍ ହିସାବେ ଖରାପ୍ ହେଉଛେ ଧାନ୍ଟା ଆମର୍